ମୁଁ ଜୀବିକା ପାଇଁ ଆମ ବାଡ଼ିରେ କିଛି ପନିପରିବା ଲଗେଇଛି ଆଉ ସେଥିରେ ଭେଣ୍ଡି ବାଇଗଣ ବରଗୁଡ଼ି ଝୁଡ଼ଙ୍ଗ ଆଉ କଲରା ଆଳୁ ସବୁ ପ୍ରକାର ପନିପରିବା ସବୁ ଲଗେଇଛି ସେଇଠୁ ବହୁତ ପରିଶ୍ରମ କରିବାକୁ ପଡ଼େ ମାଟି ହାଣୁ ମାଟି ହାଣିକି ତାକୁ ମାଟିକି ସୁଖାଉ ତା ଦେହରେ ଗଛ ଲଗାଉ ପାଣି ଦେଉ ସେ ଗଛ ହୁଏ ତାକୁ ସବୁଦିନେ ପାଣି ଦେଉ ସେ ଗଛରେ ଘାସ ଫାସ ସବୁ ନିକେବାକୁ ପଡ଼େ କୁ କୋଡ଼ା ଖୋସା କରିବାକୁ ପଡ଼େ ସବୁଦିନ ସବୁଦିନ ସକାଳେ ସନ୍ଧ୍ୟାରେ ତାକୁ ପାଣି ଦେବାକୁ ପଡ଼େ ବହୁତ ପରିଶ୍ରମ କରୁ ଆଉ ସେଥିରୁ ଯେଉଁ ପରିବା ହୁଏ ସେଥିରୁ ଆମେ କିଛି ଖାଉ କିଛି ବିକ୍ରି କରୁ ସେଥିରୁ ଯେଉଁ ପଇସା ଆସେ ସେଥିରେ ଆମେ ଘର ଚଳାଉ ଆଉ ଘରେ ଯାହା ଜିନିଷ ପତ୍ର ନଥିବ ରାସନ ଜିନିଷ ନଥିବ ସେ ସବୁ ଆଣୁ କି ନଥିବ ଯଦି ଘରେ କାହାର କିଛି ଭଲମନ୍ଦ ହେଲେ ସେଇଟା ଆମର ଯାହା ସେଗୁଡ଼ିକ ଯେଉଁ ପଇସା ଗୁଡ଼ିକ ସବୁ ସେହିଥିରେ ଲାଗେ ଏମିତି ସବୁ ଚଳଉ ଆଉ